ମୁଁ ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଅଟେ ଏବଂ ଚାଷୀ ପରିବାରରୁ ଆସିଅଛି ଆଜିକାଲି ଲୋକ ମାନେ ବହୁ କ୍ଷେତ୍ରରେ ଚାଷକୁ ଆଉ ପସନ୍ଦ କରୁନାହାଁନ୍ତି କିଛି ଲୋକଙ୍କ ଘରେ ତାଙ୍କର କିଛି ସଦସ୍ୟ ତାଙ୍କର ବାପା କା ଚାଷ କରୁଥିବେ ଆଉ ଆମର ପିଲା ମାନେ ଚାଷ କରୁନାହାଁନ୍ତି କିନ୍ତୁ ମୋ ମତରେ ଚାଷକୁ ସମସ୍ତେ ସହଯୋଗ କରିବା ଉଚିତ୍ ଚାଷରେ ସମସ୍ତେ ନିୟୋଜିତ ହେବା ଉଚିତ୍ କାହିଁକି ନା ଚାଷ ହଉଛି ଯେ ଚାଷୀ ସେ ଅନ୍ୟକୁ ଦାନା ଦାନା ଯୋଗାଏ ଚାଷ ପାଇଁ ଆମର ଦୁନିଆ ସାରା ଲୋକ ଚଳୁଛନ୍ତି ଭକ୍ଷଣ ନ କଲେ ବା ଖାଇବା ଅଭାବ ହେଇଗଲେ ଲୋକ ମାନେ ଦୁନିଆରେ ରହିପାରିବେ ନାହିଁ ତେଣୁ ଚାଷ ହଉଛି ବହୁତ ଗୁରୁତ୍ବପୂର୍ଣ୍ଣ ଜିନିଷ ଚାଷକୁ ଲୋକ ମାନେ ଆଜିକାଲି ହୀନ ମନେ କରୁଛନ୍ତି କିନ୍ତୁ ଚାଷକୁ ହୀନ ମନେ କରିବା ଉଚିତ୍ ନୁହେଁ କାହିଁକି ନା ଚାଷ ହେଉଛି ଚାଷ ଦ୍ବାରା ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇ ପାରୁଛେ ଯାହାକୁ ଚାଷକୁ ଆମର ମାନ୍ୟତା ଦିଆଯାଇଛି ଜୟ ଯବାନ୍ ଜୟ କିସାନ୍ କିସାନ୍ ନହେଲେ କିସାନ୍ ସମସ୍ତେ ହେବା ଉଚିତ୍ ଏଥିପାଇଁ ସେ ଯାହା ହଉ ଦୁନିଆକୁ ସେ ଖାଦ୍ୟ ଯୋଗଉଛି ତେଣୁ ସମସ୍ତେ ଚାଷ କରିବା ଉଚିତ୍ ଏବଂ ଚାଷ ଦ୍ବାରା ସମସ୍ତେ ଉପକୃତ ହଉଛନ୍ତି ଯେଉଁ ମାନେ କି ବଡ଼ ବଡ଼ ଅଫିସର୍ ଅଛନ୍ତି ବା ବଜାରରେ ଅଛନ୍ତି ସମସ୍ତଙ୍କୁ ଚାଷ ଚାଷୀ ପାଖରୁ ହିଁ ସବୁ ଖାଦ୍ୟ ସଂଗ୍ରହ କରାହଉଛି ତେଣୁ ଚାଷୀ ହଉଛି ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ତେଣୁ ସମସ୍ତଙ୍କୁ ଚାଷ କରିବା ଉଚିତ୍ ମୁଁ ମଧ୍ୟ ଗୋଟେ ଚାଷୀ ଆଉ ଚାଷୀର ବିଭିନ୍ନ ପ୍ରକାର ବର୍ତ୍ତମାନ ଉନ୍ନତି ହେଇଗଲାଣି ଚାଷ ଚାଷୀର ଦାନା ବର୍ତ୍ତମାନ ଆମେ ଧାନ ଲେପ ବା ମଣ୍ଡିରେ ମଧ୍ୟ ଅଧିକ ଦାମରେ ବିକ୍ରୟ କରିପାରୁଛୁ ତେଣୁ ଚାଷ ଚାଷୀ ହବା ଟା କ'ଣ ହୀନ ମନ ଚାଷରେ ନିୟୋଜିତ ହେବା ଟା ନିତ୍ୟାନ୍ତ ଆବଶ୍ୟକ ଆବଶ୍ୟକ ଯେଉଁ ମାନେ ଚାଷୀକୁ ହୀନ ମନେ କରୁଛନ୍ତି ତାଙ୍କୁ ମୋର ଅନୁରୋଧ ସମସ୍ତେ ଚାଷରେ ନିୟୋଜିତ ହୁଅନ୍ତୁ ଏବଂ ଚାଷରେ ନିୟୋ ନିୟୋଜିତ ହେବାରେ କୌଣସି ଲଜ୍ୟାଜନକ କଥା ନୁହଁ ତାହା ଗୋଟେ ଗର୍ବର କଥା ଜୟ ଯବାନ୍ ଜୟ କିସାନ୍